ହ୍ୟାଲୋ ହଁ ଏଇଟା ରୂପା ଦୋକାନ୍ କେ ଲାଗିଛି କି ଯେ କ'ଣ କ'ଣ ଅଛି ଏନୁ

ମୁଇଁ ଲକେଟ୍ଟେ କିଣିବାର୍ ଅଛି

ମୁଦି କେତେ ପଡ଼ୁଛି କେତେ କହିଲେ ତିନି ଶହ ଆଉ ହାତ ମୁଦି ଗୋଟେ କେତେ ପଡ଼ିବ ହଁ ଠିକ୍ ଅଛି ଆଉ ଏଇଟା କେତେ ଭରି କେତେ କେତେ ଭରିରୁ ଷ୍ଟାର୍ଟ୍ ହେଇଛି ହଁ ତା'ହାଲେ ସବୁ କିଛି ମିଳୁଛି ଯିବାର୍ ଅଛି ତ ସେଥିଲାଗି କିଛି କିଛି ଘିନ୍ବାର୍ ଅଛି ରୂପା ଦୋକାନ୍ ବାଉଚର୍ଟିକୁ ଟାଣି ମିଳେ

ହଁ ବୋଲେ ଆମେ ଯିବୁଁ କିଛି କିଛି ଘିନିବାର୍ ଅଛି ସେଥିଲାଗି କେତେବେଳେ ଗଲେ ହେବା ଚାର୍ ବଜେ ହଁ ରେଟ୍ଟା କେତେ ନଉଛ ହଁ ଭରିଏ ରେଟ୍ଟା କେତେ କହୁଛ କିଣିବା ଆହୁରି ଟିକେ କମ୍ ଲଗାନ୍ତୁ ଆମେ ହଁ ହଁ ଠିକ୍ ଅଛି ଟିକିଏ କମ୍ କରିବେ କଁ ହେଲା ଯେ ଆମେ ତ ପଇସା ପତ୍ର ବେଶୀ ନେଇନ ଆମେ ଚାଷୀ ଲୋକ୍ ହେ ବୋଲେ ନାଇଁ ହଁ ରଖିଚୁସି ହ୍ୟାଲୋ ହଁ ରଖୁଛି